ହଁ ମୁଁ ଅଧିକାଂଶ ଟାଇମ୍ରେ ସୋସିଆଲ୍ ମିଡ଼ିଆରେ ଫଟୋ ଅପଲୋଡ଼୍ କରିଥାଏ ଯେମିତିକି ମୁଁ ଫେସବୁକ୍ ତା'ପରେ ଇନ୍ଷ୍ଟାଗ୍ରାମ୍ ଏଥିରେ ମୁଁ ବିଭିନ୍ନ ପ୍ରକାର ତା'ପରେ ଟ୍ୱିଟର୍ ଏଥିରେ ମଧ୍ୟ ମୁଁ ବିଭନ୍ନ ପ୍ରକାର ଫଟୋ ଛାଡ଼ିଥାଏ କାରଣ ପ୍ରାୟତଃ ମୋ ଫଟୋ ସମସ୍ତେ ଦେଖିବାକୁ ପସନ୍ଦ କରନ୍ତି ନା କାହିଁକି ନା ଭଲ ଫଟୋ ଉଠାଏ ଆଉ ପ୍ରାୟ ବହୁତ ଲୋକ ମୋ ଫଟୋକୁ ଫଲୋ କରନ୍ତି ଯେ ୟେ କେଉଁ ଶୈଳୀରେ ଫଟୋ ଉଠାଉଛି ସେଥିପାଇଁ ମୋତେ ପ୍ରତି ପାଞ୍ଚଦିନ ଛଅ ଦିନ ଭିତରେ ଅନ୍ତରରେ ମୁଁ ଗୋଟେ ଗୋଟେ ଫଟୋ ଏଇସବୁ ପ୍ଲାଟ୍ଫର୍ମରେ ମୁଁ ଅପଲୋଡ଼୍ କରିଥାଏ ଯାହା ଦ୍ୱାରା ମୋର ଫଲୋର୍ସ ମାନେ ବହୁତ ଅଛନ୍ତି ସେମାନେ ଦେଖିକି ବହୁତ ଲାଇକ୍ କମେଣ୍ଟ ଦିଅନ୍ତି ଆଉ ସେଇ ଫଟୋ ଗୁଡ଼ାକ ଲୋକ ଦେଖିକି ଯେତେବେଳେ କମେଣ୍ଟ ଆଉ ଲାଇକ୍ ଦିଅନ୍ତି ସେତେବେଳେ ମୋତେ ବହୁତ ଖୁସି ଲାଗେ କାରଣ ସମସ୍ତେ ମୋର ଫଟୋକୁ ସମସ୍ତେ ପସନ୍ଦ କରନ୍ତି କାହିଁକିନା ଏ ଫଟୋଟା ସିଏ ଉଠାଇଛି ମାନେ ବହୁତ ଭଲ ହେଇଥିବ ସେଥିପାଇଁ ମୋର ମଧ୍ୟ ପରାମର୍ଶ ନିଅନ୍ତି କେମିତି ତୁମେ କେମିତି ଫଟୋ ଉଠାଉଛ ସେଥିପାଇଁ ମୋତେ ମୁଁ ସବୁବେଳେ ସୋସିଆଲ୍ ମିଡ଼ିଆରେ ଫଟୋ ଅପ୍ଲୋଡ଼୍ କରିଥାଏ